ହଁ ହେବା ହେବା ହେବା କେତେ କାଣ ଦରକାର ଥିଲା କେତେ ଦରକାର ଥିଲା କେତେ ପ୍ଲେଟ୍ ନେବ ଯେ କୁହ ସେଇ ହିସାବେ ମୁଇଁ କରିଦେମି ଦୁଇଶହ ତିନିଶହ ପ୍ଲେଟ୍ ପ୍ଲେଟ୍ ଦେଖ ପ୍ଲେଟ୍ ଲେଖାଁ ସତୁରି ଟଙ୍କା ପଡ଼ୁଛି

ଏଇଟା ଏଇଟା ଆମର ଭାନପୁର ବନ୍ଦର ଜିଲ୍ଲା ବନ୍ଦର ଓ ପୂରା ଫ୍ରେସ୍ ଫ୍ରେସ୍ ଅଣା ହେଇଛି ଏବେ ଏବେ କିନା କଟା ବଛା କଲେ

ନା ହେନ୍ତା ତ ଆମେ ନାଇଁ ଦଉଁ ହେନ୍ତା ଦେଲେ ତ ଲସ୍ରେ ହୋଇଯିବ ଆମର ପିଲାମାନେ ଅଛନ୍ ନା ସେ ଲୋକ୍ ହେନ୍ତା ଦେଇ ନାଇଁ ହୁଏ ଆମେ ଏଇଟା ତୋମେ ଏଇଟା ନବ ବୋଲେ ପ୍ଲେଟ୍ ହିସାବେ ଦେଇଁ ଦେମା ଆଉ ହଏ ସତୁରି ଟଙ୍କା ଦୁଇଶହ ନବ ବୋଲେ ଚଉଦହଜାର ଟଙ୍କାଟେ ପଡ଼ବା ଆଉ କେତେ ଟଙ୍କା ଗୋଟେ କମ୍ କରିଦେମା ଆଉ କମ୍ ବୋଲେ ଦେଖ ଓ ଚଉଦ ହଜାର ହେଉଛି ସେ ତେର ହଜାର ପାଞ୍ଚଶହ ଦେଇଦବ ପାଞ୍ଚଶହ ଗୋଟେ କାଟିଦେମା ଆରୁ ହେଲା ଆର ତୁମେ କାଣ କାଣ ନେବ କାଣ କାଣ କର୍ମି ବୁଲୁଛୁ ଦେଖ ସବୁପ୍ରକାର ଆଇଟମ୍ ଅଛି ଏଇନା ହଁ ହଁ ଚି ଚିକେନ୍ ହେବା ପୂରା ସଫିସିଏଣ୍ଟ୍ ଅଛି ଚିକେନ୍ ଚିକେନ୍ ଅଛେ ମଟନ୍ ନେବ ମାଛ୍ ହେବା ତୁମେ ଯାଣା ନେବ ବୋଲେ ସେଟା ହେବା ଚିକେନ୍ ଯେ ବୋଇଲ କାଣ ଗାମଲାଟା ନବ କି ହେନ୍ତାଟା ନେବ ହେନ୍ତାଟା ବି ଦିଆ ହେଉଛି କି ନେଇଁ

ଓ ଚିକେନ୍ ଫ୍ରାଇ ନେବ ହଁ ଦରକାର ଚିକେନ୍ ଫ୍ରାଇ ଏଇଟା ଗୋଟେ ପ୍ଲେଟ୍କେ ଆମଟା ନବେ ଟଙ୍କା ଅଛି ଏଇଟା ନବେ ଟଙ୍କା ବୋଲେ ତ କେତେ ପ୍ଲେଟ୍ ନେମି ବୋଲୁଛ ଦୁଇଶହ ବୋଲେ ଦେଖ ତମରଟା ଚିକେନ୍ରଟା ଅଠର ଅଠରହଜାର ହେଇଯାଉଛି ହେଲା ହଁ କାଣ କାଣ ନବ ଯେ କହିଦିଅ ସେ ହିସାବକୁ ଗୋଟେ ରେଟ୍ କହିଦେମି ଆଉ ତୁମେ ତ ସବୁଦିନ ଆଇବାର ଲୋକ୍ ଅର୍ ତୁମକୁ କୁଆଡ଼େ କ'ଣ ଅଧିକ୍ ରେଟ୍ କହିମି ଚାରଟା ହଁ ହଁ ହଁ ଫ୍ରାଏ ଟାଇପ୍ର ଗୋଟେ କରିଦେମା ଫ୍ରାଏ ଟାଇପ୍ର ଗୋଟେ କରିଦମା ହେଲା ଭଜା ଭଲିଆ ଗୋଟେ କରିଦମା ହେଲା ହଁ ନାଇଁ ନାଇଁ ମିକ୍ସ ଆମର ବହୁତ ଜିନିଷ୍ମାନ ଅଛି ସବୁ ମିଶିକି କିନା ଖାଆ ହବ ତୁମର ଖାଆବ ଜାଣିବ ଖାଇଲେ ଜାଣିବ କେନ୍ତା ଲାଗୁଛି କ'ଣ ଯେ ହେଲା ଭଲ୍ ଲାଗବା ପାଞ୍ଚ ଛଅ ଦିନ ତ ତୁମେ ଆଗରୁ କହି ଦେଇଥାଅ ଆରାମସେ ହୋଇଯିବ ଆମେ ହେଲା ଯେଉଁଦିନ ଦରକାର ଅଛି ମୋତେ ଟିକେ ସକାଲେ ମୋତେ ଟିକେ ଜଣେଦେବ ହେଲା ତାଙ୍କ ଗୋଟେ ଦିନ ଆଗରୁ ଟିକେ ଜଣେଇଦେବ ଗୋଟେଦିନ ଆଗରୁ ଜଣେଇଦେବ ସେଇ ହିସାବେ ଆମେ ଟିକେ ମାନେ ଠିକ୍ ହିସାବେ ଆମର କାମ୍ କୁମ୍ କରିଦେଇଥିବୁ ଆର କ'ଣ ଦୁଇ ଦୁଇଶହ ବୋଲେ ଚାରଶହଟା ପାର୍ସଲ୍ କଲାବେଳେ ଟିକେ ଟାଇମ୍ ଲାଗବାନା ଖାଲି ମାନେ କେବେ ଆସି ନେବେ ବିହା କବେ ଅଛି କେତେ ତାରିଖ ଯେ ଓ ହେନ୍ତା ଏକା ହେନ୍ତା ହେଲେ ତ ହଁ ସେ ବେ ଭଜା ମସଲା ବିନା ମୁହାଁ ତେ କହିଦେବ ହେଲା ସେଇଟା ଆମେ ହୋଏ ସେଇ ହିସାବେ ଆମେ ଠିକ୍ ଠାକ୍ କିଣା ମାନେ ଯେତିକି କଟା ଫଟା ଏଇଟା ସେଟା କର ଦେଇଥିବୁ ତ ଠିକ୍ ଟାଇମ୍ରେ ଯେନ୍ତା ଦେଇ ପାରମୁ ହେଲା ସକାଲୁ ସକାଳୁ ନେଇ ଆଇବ ଯେ ହେଲା ନାଇଁ ନାଇଁ ନାଇଁ ନା ମୋଟା ମୋଟା ନେଇ ହୁଏ ନା ପୂରା ଠିକ୍ ଠାକ୍ରେ ହବ ତୁମେ ଯେନ୍ ହିସାବେ ବତାବ ସେ ହିସାବେ ହେଲା ପଲାଇବ ନହେଲେ ବି ଦେଖି ଦିଖି ନାଇଁ ଟିକେ ପଲେଇଯିବ ହେଲା ହଁ ହଁ ହଁ ଠିକ୍ ଅଛି